ଏବେ ଝିଅମାନଙ୍କ ପାଇଁ ଶିକ୍ଷିତ ଏତିକିତ ଟିକେ ଭଲ ଯୋଜନା ହେଇନଥାଏ ଆଉ ଝିଅମାନଙ୍କୁ ସମାଜରେ ଅଧିକ ଖରାପ ନଜର ଦେଖିଥାଏ ଝିଅ ଯେତିକି ଭଲ ହେଇଥିଲେ ମଧ୍ୟ ତାଙ୍କୁ ବାହାରକୁ ବାହାରିଲେ ଖରାପ ଖରାପ କମେଣ୍ଟ କରିଥାନ୍ତି ତାଙ୍କୁ ଖରାପ ନଜରରେ ଦେଖୁଥାନ୍ତି କେବେ ଭଲ ନଜରରେ ଦେଖିପାରୁନଥାନ୍ତି ଆଉ ଏବେ ପୁଅମାନେ ଯାହା କରନ୍ତି ଝିଅମାନେ ବି ସେଇଆ କରିପାରୁଛନ୍ତି ତାପରେ ବି ଝିଅମାନଙ୍କୁ ସେତିକି ସମ୍ମାନ ମିଳୁନାହିଁ ଯେତିକି ପୁଅମାନଙ୍କୁ ମିଲୁଛି ସେଥିପାଇଁ ଝିଅମାନଙ୍କୁ ଟିକେ ସମ୍ମାନ ଦେବା ଉଚିତ ସେଥିପାଇଁ ମୁଁ କହୁଛି ଝିଅମାନଙ୍କୁ ଟିକେ ସମ୍ମାନ ଦିଆ ହଉଥାଉ ଆଉ ଝିଅମାନଙ୍କୁ ଅସମ୍ମାନ କର ଠିକ ନୁହେଁ ଏମିତି ସବୁ କହିଥାଉ ଯେପରି ମୁଁ ବାହାରକୁ ବାହାରିଲ ମୋତେ ଖରାପ ଖରାପ କମେଣ୍ଟ ଆସେ ଭଲ କମେଣ୍ଟ କିଏ କହୁ ଭଲ କିଏ କହୁନାହାନ୍ତି ସମସ୍ତେ ଖରାପ ଖରାପ କହୁଛନ୍ତି ସେଥିପାଇଁ ସବୁବେଳେ ଭାବି ଚିନ୍ତିକି ବାହାରକୁ ଯାଇବାକୁ ପଡ଼ୁ ଯିବାକୁ ପଡ଼ୁଛି ସ୍କୁଟି ନେଇଗଲେ ବି ଡର ଲାଗୁଛି ଯେ କ'ଣ ହେଇଯିବ କି ନାହିଁ କେଉଁଠି ପୁଅମାନେ ଆସିକି ଲଗେଇ ଦେବେ କି ନାହିଁ ସେମିତି କରିବାକୁ ଇଚ୍ଛା ହଉ ନାହିଁ ବାହାରକୁ ଯିବାକୁ